ଦିଦି ଭଲ ଭଲ କାଁ କାଁ ଫୋନ୍ମାନ୍ ଅଛି ଟିକେ କହନ୍ ଦଶ୍ ହଜାର୍ ଭିତରେ କାଁ କାଁ ଭଲ୍ ଫୋନ୍ମାନ୍ ଅଛି ଟିକେ ଦେଖେଇ ଦିଦି

ଟିକେ ମଡ଼େଲ୍ମାନେ ଆଉ ଫିଚର୍ମାନେ

ନୂଆ ନୂଆ କା ମଡ଼େଲ୍ମାନ ଆସିଛି ଯେମିତିକି ଦଶ୍ ହଜାର୍ ଭିତରେ ଗୁଟେ ଭଲ୍ ମୋବାଇଲ୍ ଗୁଟେ କହ କହି ଦିଅ ଦିଦି ଯେନ୍ତା ସବକୁ ଭଲ୍ ସେ ଫିଚର୍ ଥିବା ଟିକେ ସବୁ ଦଶ୍ ହଜାର୍ ଭିତରେ ଯଦି ମୋବାଇଲ୍ ଅଛି ସେମାନଙ୍କର ଟିକେ ଭଲ ଫିଚର୍ ଥିବା ଭଲ୍ କ୍ୟାମେରା ତା'ଭିତରେ ଆସୁଥିବ ସେନ୍ତା ମୋବାଇଲ୍ ଗୁଟେ କହନ୍ କି ମଡ଼େଲ୍ଟା ଭଲ୍ସେ ଆରୁ ବେଶି ଲୋକମାନେ ଯେନ୍ତାକି ବ୍ୟବହାର କରୁଥିବେ ଯେନ୍ତା କି ସବୁ ଲୋକ ଭଲ ରେଟିଂ ଦେଇଥିବେ ଏଇଟା ଭଲ ମୋବାଇଲ୍ ବୋଲିକରି

ହଁ ପରା ଭଲ୍ ଦେଖୁ ଟିକେ କାଣା କାଣା ମାନେ ଅଛି କି ହଁ ଇ ଭିତରେ ଇ ରେଡ଼୍ମି ମୋବାଇଲ୍ କେତେ ପଡ଼ୁଛି ଏକା ଦଶ୍ ହଜାର୍ ହଁ ଏଇଟା ଭଲ ଲାଗୁଛି ନି ଏଇଟା ପ୍ୟାକ୍ କରିଦିଅ ନ ହେଲେ ଏଇଟା ଫିଚର୍ମାନ୍ ଟିକେ କହିଦିଅ ଭଲ୍ସେ ବୁଝେଇଦ

ହଁ ହଁ ଏଇଟା ପ୍ୟାକ୍ କରିଦିଅନା ଠିକ୍ ମୁଇଁ ଏଇଟା ଏକା ନେବି ନା